ମୁଖ୍ୟତଃ ଜୀବିକା କହିଲେ ମୋର ତ ପାଠ ପଢ଼ା ସରିଗଲାଣି ତେଣୁ ମୁଁ ଛୋଟ ପିଲାମାନଙ୍କୁ ପଢ଼ାଇବା ପଢ଼ା ପଢ଼ି କରୁଛି ତା ସହିତ ମୁଁ ନିଜେ ବି ମଧ୍ୟ ପଢ଼ା ପଢ଼ି କରୁଛି କାହିଁକି ନା ମୁଁ ଏହି କ୍ୟାରିଅର ପଥରେ ନିଷ୍ପତି ନେଲି କାରଣ ମୋର ପାଠ ପଢ଼ାରେ ଆସୁଥିବା ପ୍ରଶ୍ନ ଗୁଡ଼ିକ ମଧ୍ୟ ମୁଁ ଯେଉଁ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଛି ସେଥିରେ ମଧ୍ୟ ଏଇ ପାଠ୍ୟକ୍ରମ ଭିତ୍ତ ପ୍ରଶ୍ନ ଗୁଡ଼ିକ ଆସୁଛି ସେଥି ଲାଗି ମୁଁ ନିଜେ ନିଷ୍ପତି ନେଲି ଯେ ପିଲାମାନଙ୍କୁ ପଢ଼େଇବା ଦ୍ୱାରା ମୋର ମଧ୍ୟ ଏଥିରେ ଟିକେ ମୋର କ୍ନୋଲେଜ ବଢ଼ିବା ସହିତ ସେମାନଙ୍କୁ ମଧ୍ୟ ମୁଁ କିଛି ଉପକୃତ କରିପାରିବି ସେଥିଲାଗି ମୁଁ ତାଙ୍କଠୁ କମ୍ ସ୍ୱଳ୍ପ ପରିମାଣର ପାରିଶ୍ରମିକ ନେଇ ସେମାନଙ୍କୁ ମଧ୍ୟ ମୁଁ ପଢ଼େଇବା ଷ୍ଟାର୍ଟ କରିଛି ପ୍ରାୟ ଦୁଇ ବର୍ଷ ହେଲାଣି ସେମାନେ ମଧ୍ୟ ଭଲ ସ୍କୁଲରେ ପ୍ରଦର୍ଶନ କରୁଛନ୍ତି ପାଠପଢ଼ାରେ ଭଲ ଉତୀର୍ଣ୍ଣ ହୋଇଛନ୍ତି ତେଣୁ ମୁଁ ନିଜକୁ ମଧ୍ୟ ଧନ୍ୟ ମନେ କରୁଛିକି ସେମାନଙ୍କୁ ମଧ୍ୟ ମୁଁ ପଢ଼େଇ ନିଜେ ମଧ୍ୟ ପଢ଼ିପାରୁଛି